ପରିବହନ ସୁବିଧାର ଅଭାବ ସ୍ୱାସ୍ଥ୍ୟ ସେବାର ଉପଲବ୍ଧ ତାକୁ ପ୍ରଭାଭିତ କରେ ନାହିଁ କାରଣ ଏଠାରେ ବିଭିନ୍ନ ପ୍ରକାର ଗାଡ଼ି ଏବଂ ପରିବହନ ସୁବିଧା ଅଛି ଏବଂ ଆମ୍ବୁଲାନ୍ସ ସୁବିଧା ମଧ୍ୟ ଅଛି ପରିବହନର ମାନେ ହେଉଛି ଅଟୋ ବସ୍ରେ ଆଉ ଯେଉଁ ଘରେ ଘରେ ଗାଡ଼ି ମଧ୍ୟ ସୁବିଧା ଅଛି ଏବଂ ଆମ ଏଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଠାରେ ଆମର ଭଲ ଡାକ୍ତର ଭଲ ନର୍ସ ପରିବାର ପରିଚ୍ଛନ୍ନ ସବୁ ବହୁତ ଭଲ ଭାବରେ ମେଡ଼ିସିନର ସୁବିଧା ମଧ୍ୟ ଆମକୁ ମିଳେ ସେଠାରେ ପହଞ୍ଚିବାକୁ ହେଲେ ଆମକୁ ଦଶ ମିନିଟ ଲାଗେ